ଓଡ଼ିଶାର ଗୋଟେ ଜିଲ୍ଲା ହେଉଚି ପୁରୀ ପୁରୀ ମଧ୍ୟରେ ବିଭିନ୍ନପ୍ରକାର କାରିଗରୀ କୌଶଳି ଅଛି ବିଭିନ୍ନପ୍ରକାରର ଏବଂ କାରିଗରୀ କୌଶଳି ପାଇଁ ପୁରୀ ଜିଲ୍ଲା ଓଡ଼ିଶାରେ କିମ୍ବା ଆନ୍ତର୍ଜାତିକ ସ୍ତରରେ ମଧ୍ୟ ପ୍ରତିଫଳିତ ହେଇଛି ଏଥିରେ ଆମେ କହିବାକୁ ଗଲେ ବାଲୁକା କଳା ବାଲୁକା କଳା ପୁରୀର ଏକ ଅନ୍ୟତମ ଯାହାକୁ ଆମର ସୁଦର୍ଶନ ପଟ୍ଟନାୟକ ନାମକ ବ୍ୟକ୍ତି ସେଥିପାଇଁ ପୁରସ୍କୃତ ହେଇଥିଲେ ଆନ୍ତର୍ଜାତିକ ସ୍ତରରେ ବା ଇଏ ଜାତୀୟସ୍ତରରେ ସରି ଜାତୀୟସ୍ତରରେ ପୁରସ୍କୃତ ହୋଇଥିଲେ ଆଉ ଚାନ୍ଦୁଆ ପାଇଁ ତ ପୁରୀ ସବୁ ଇଏ କ'ଣ ପୁରୀର ପିପିଲି ସବୁଠାରୁ ଅଧିକା ପ୍ରସିଦ୍ଧ ହେଉଛି ଚାନ୍ଦୁଆ ପାଇଁ ପିପିଲି ଏବଂ ହସ୍ତଶିଳ୍ପୀ ପାଇଁ ଓ କଳା ପାଇଁ ତ ରଘୁରାଜପୁର ଅତ୍ୟନ୍ତ ପ୍ରସିଦ୍ଧ କିନ୍ତୁ ଆମ ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକ ଙ୍କ କଳାସବୁଠାରୁ ଅଧିକ ପ୍ରସିଦ୍ଧ